ଆମେ ପ୍ରାୟତଃ ଭାତ ଶାଗ ଡାଲି ଆଳୁ ଭଜା ବିଭିନ୍ନ ପ୍ରକାର ଖାଦ୍ୟ ଥାଏ ସେଥି ଭିତରୁ ଆମେ ଭାତ ଡାଲି ଗରମ ଦିନେ ପଖାଳ ଖାଇଥାଉ ଆଉ ଶାଗ ଖାଇଥାଉ ଆଉ ଆମର ଶାଗ ଆଉ ପନିପରିବାରେ ବହୁତ କମ୍ ପରିମାଣରେ ରାସାୟନିକ ସାର କ ରହିଥାଏ ଆଉ ଆଉ ବାହାର ଜାତୀୟ ଖାଦ୍ୟ ସବୁ ଫାଷ୍ଟଫୁଡ଼ ଚାଓମିନ ପିଜ୍ଜା ବର୍ଗର ଏଗୁଡ଼ା ସ ଏମାନଙ୍କ ମଧ୍ୟରେ ବହୁତ ପ୍ରକାର କେମିକାଲ ବହୁତ ପ୍ରକାର ରୋଗ ବିଭିନ୍ନ ପ୍ରକାର ରୋଗ ଫୋଗ ମଧ୍ୟ ହୋଇଥାଏ ଆଉ ତେଣୁକରି ଆମେ ସବୁଦିନ ରାସାୟନିକ ପଦାର୍ଥ କମ୍ ସାର ଥିବା ପଦାର୍ ଜିନିଷ ଶାଗ ନିଜର ବାରିରେ ଲଗାଯାଇଥିବା କିଛି ଜିନିଷ ଶାଗ ଆଳୁ ମିଶିକି ଖାଇବା